ଥରେ ମୁଁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେଇ ଖାଦ୍ୟ ଖରାପ ହୋଇ ଯାଇଥିବା ଦ୍ୱାରା ମୋର ଦେହ ଅସୁସ୍ଥ ହୋଇ ଯାଇଥିଲା ଯାହାଦ୍ୱାରା ମୁଁ ମ୍ୟାନେଜର୍ଙ୍କୁ କହିଥିଲି ଖାଦ୍ୟ ଖରାପ ଅଛି ଯାହାକି ମୋର ଦେହ ଖରାପ ହେଇଯାଉଛିି ଏବଂ ମ୍ୟାନେଜର୍ ଯାହାର ଭଲ କରି ଯାଞ୍ଚ କରିଥିଲେ ଓ ମ କଥା ମାନିଥିଲେ ତେଣୁ ଏମିତି ହିଁ ସବୁ ମ୍ୟାନେଜର୍କୁ ଏମିତି କରିବା ଦରକାର ତାଙ୍କେ ଆମ କଥା ଶୁଣି ଗ୍ରାହକର କଥା ମାନିବା ଦରକାର ମାନେ ଆମର ଅସୁବିଧା ଖରାପ ତାଙ୍କେ ଶୁଣିବା ଦରକାର ଯେହେତୁ ଆମେ ଆମ ଖାଦ୍ୟ ପେଟ ପୋଷିବା ପାଇଁ ଆମେ ଅର୍ଡ଼ର୍ କରିଥାଉ ଆମର ଖାଦ୍ୟ ତାଙ୍କୁ ମାନେ ଖାଦ୍ୟ ପାଇଁ ମଧ୍ୟ ଆମର ପେଟ ଅସୁସ୍ଥ ହେଲେ ଦେହ ଖରାପ ହେଇଥିଲା ଆମେ କହିଥିଲୁ ତାଙ୍କୁ ଖାଦ୍ୟ ପାଇଁ ଆଉ ତାଙ୍କେ ଖାଦ୍ୟ ଉପରେ ଭଲ ଯାଞ୍ଚ ମଧ୍ୟ କରିଥିଲେ ଏବଂ ମୋତେ ବହୁତ ଭଲ ଲାଗିଲା ଏବଂ ଏହିପରି ହିଁ ସମସ୍ତେ କରିବା ଆବଶ୍ୟକ କାରଣ କେତେକ ଷ୍ଟୁଡ଼େଣ୍ଟ ବା ଅନେକ ଜାଗାରେ ଚାକିରି କରୁଥିବା ଲୋକମାନେ ଫ୍ୟାମିଲି ଠାରୁ ଦୂରରେ ଏକୁଟିଆ ରହିଥାନ୍ତି ଏବଂ ସେମାନେ କିଛି ସମୟ ପାଇଁ ଦେହ ସୁସ୍ଥ ହୋଇଥିଲେ ତାଙ୍କେ ଅର୍ଡ଼ର୍ କରିଥାନ୍ତି ଏବଂ କେତୋଟି ଖାଦ୍ୟ ଖରାପ ଥାଏ ତେଣୁ ଖାଦ୍ୟକୁ ଯାଞ୍ଚ କରିବା ଆବଶ୍ୟକ